ଓଡ଼ିଶାରେ ବିଶେଷ ସ୍ୱା ସ୍ୱାସ୍ଥ୍ୟ ସେବା ସୁବିଧା ମେଡ଼ିକାଲରେ ମହିଳା ଓ ଶିଶୁ କିମ୍ବା ବୃଦ୍ଧଙ୍କ ଜର ହେଇଥିବାରୁ ଚେକଅପ୍ କରନ୍ତି ଶିଶୁମାନଙ୍କର ଟିକେ ସାନ ଥିବେ ତ ଟିକେ କେୟାରରେ କରିପ କରିବେ ନର୍ସ ମାନେ କରିପାରିବେ ଓ ମହିଳାମାନଙ୍କୁ ଟିକେ ମହିଳା ନର୍ସ ମାନେ ଟିକେ କରିପାରିବେ ସବୁ ଡକ୍ଟରମାନେ ଟିକେ ଚେକଅପ୍ କରିପାରିବେ ଟାଇମ୍ ଟୁ ଟାଇମ୍ ଟିକେ ମେଡ଼ିସିନ ଦେଇପାରିବେ ଆଉ ସବୁ ପ୍ରକାର ଟିକେ ହେଲ୍ପ କରିପାରିବେ ଆଉ ବୃଦ୍ଧଙ୍କୁ କାହାର ପଚାଶ ଷାଠିଏ ବର୍ଷ ଥିବେ ଆମକୁ ଚେକଅପ୍ କେମିତି କରିବା ବଲେ ଡକ୍ଟରମାନ ଡକ୍ଟରମାନେ ଚେକଅପ୍ କରିକି ସବୁ ଟିକେ ମେଡ଼ିସିନ ଫେଡ଼ିସିନ ଟିକେ ଲେଖିକି ତାଙ୍କ ଫ୍ୟାମିଲିକୁ ଦିଅନ୍ତି ଆଉ ଏମିତି ସେମିତି ଟାଇମରେ ଟିକେ କୁହନ୍ତୁ ବୋଲି ଟିକେ କୁହନ୍ତି